ହ୍ୟାଲୋ ହଁ କୁହନ୍ତୁ ହଁ ଆମ ଝାରସୁଗୁଡ଼ା ଜିଲ୍ଲାରେ ସବୁ ଭଲ ଭଲ ଦୋକାନ ଅଛି ଆପଣ ଯେଉଁଠି ବି ଚାହିଁଲେ ବି ଭଲ ଜିନିଷ ପାଇପାରିବେ କିନ୍ତୁ ଆମର ସେଇ ଯେଉଁ ଅଛନ୍ତି ପ୍ରଧାନ ତ ସେଠି ଗୋଟେ ବଡ଼ ସପିଂ ମଲ୍ଟେ ସେଇଠି ନୂଆ ଖୋଲିଛନ୍ତି ତ ସେଇଠି ଟିକେ ଭଲ ଡିସକାଉଣ୍ଟ ଅଛି ଆପଣ ଚାହିଁଲେ ସେଇଠୁ ବି ନେଇପାରିବେ ଆପଣ କ'ଣ କ'ଣ କିଣିଥାନ୍ତେ ହଁ ସେଠି ସବୁପ୍ରକାର ମିଳୁଛି କିନ୍ତୁ ଶାଢ଼ୀ ସେଠି ଟିକେ ଭଲ ମିଳୁଛି ବେଶୀ ଆଉ ଯେହେତୁ ଆପଣ ସ୍ତ୍ରୀ ଲୋକ ତ ଆପଣ ଶାଢ଼ୀ ତ ନିହାତି ନିଶ୍ଚୟ କିଣିବେ ହୁଁ ମୁଁ କହିଲି ଶାଢ଼ୀ ତ ନିଶ୍ଚୟ କିଣିବେ ହଁ ଆଉ ଶାଢ଼ୀ ସେଠି ଭଲ ମିଳୁଛି ଆପଣ ସେଇଠି ଚାହିଁବେ ଯେଉଁ ଆପଣ ଯେଉଁ ମୋତେ ଫୋନ୍ କରିବେ ଫୋନ୍ କରିବେ ମୁଁ ଆପଣଙ୍କୁ ରାସ୍ତାଟା ବତେଇଦେବି ଆପଣ ଯାଇକି ସେଇଠି କହିବେ ମୋର ବି ସେଠି ଚିହ୍ନା ଅଛନ୍ତି ମୁଁ ଆପଣଙ୍କୁ କହିଦେବି ସେ ଆପଣଙ୍କୁ ଭଲ ଜିନିଷ ଦେଖେଇବେ ଆମର ଝାରସୁଗଡ଼ା ଜିଲ୍ଲାର ପୁରା ମେନ୍ ମାର୍କେଟ୍ରେ ସେଇଟା ଆଉ ମେନ୍ ମାର୍କେଟରେ ସେଇଠି ଆପଣ ମୋତେ ଫୋନ୍ କରିଦେବେ ସେଇଠି ଗଲେ ମୁଁ ଆପଣଙ୍କୁ କହିଦେବି କହିଦେବି ସେ ସେ ହଉ ଠିକ୍ ଅଛି ହଉ